ନଳକୂଅକୁ ଏକ ଲମ୍ବା ବାଡ଼ି ଭଳିଆ ଥାଏ ସେଥିକୁ ମାରିଲେ ବା ତଳକୁ ଉପରକୁ କଲେ ତା'ର ସାମ୍ନା ପଟୁ ପାଣି ବାହାରେ ନଳକୂଅ ବସାଇବା ପାଇଁ ପ୍ରଥମେ ଏକ ବୋରିଂ ବା ଭୂତଳ ଜଳ ଖୋଳିବା ପାଇଁ ପଡ଼ିଥାଏ ତା' ଉପରେ ନଳକୂଅଟି ବସାଯାଇଥାଏ ଏବଂ ତା'ର ପଛପଟୁ ଥିବା ଲମ୍ବା ବାଡ଼ିଟିରେ ମାରିଲେ ସାମ୍ନା ପଟୁ ପାଣି ବାହାରିଥାଏ ମୁଁ ନଳକୂଅରେ କେବେ ଲମ୍ବା ଧାଡ଼ିରେ ଠିଆ ହୋଇନାହିଁ କାରଣ ଆମ ଗାଁରେ ପ୍ରାୟତଃ ସମସ୍ତଙ୍କ ଘରକୁ ଜଳ ଯୋଗାଣର ସୁବିଧା ରହିଛି ତ ସମସ୍ତଙ୍କ ଘରୁ ପାଣି ଆସିଥାଏ ତେଣୁ ନଳକୂଅରେ ଏତେ ଲମ୍ବା ଦିନେ ଧାଡ଼ି ହୋଇ ଠିଆ ହୁଅନ୍ତି ନାହିଁ ନଳକୂଅର ପାଣି ଖରା ହଉ ବର୍ଷା ହଉ ଶୀତ ହଉ କେବେ ବି ଶୁଖେ ନାହିଁ